ଯେହେତୁ ମୁଁ ଗୋଟେ ଚାଷୀଲୋକ ମୁଁ ଚାଷ ହଉଛି ମୋର ପେଷା ଆଉ ମୋର ଲକ୍ଷ ଅଛି ଯେ ଲକ୍ଷ ଅଛି କ'ଣ ମୁଁ ତ କାମ ବି ଷ୍ଟାର୍ଟ କରିସାଇଲିଣି କି କାମ ବି ଆରମ୍ଭ କରିସାଇଲିଣି ଗୋଟିଏ ଫାର୍ମ କରୁଛି ଫାର୍ମରେ କିଛି ମଞ୍ଜି ପକେଇଛି ନୂଆ ଗଛ ସୃଷ୍ଟି ହେଲେ ଚାରାକୁ ମୁଁ ବିକ୍ରି କରିବି ଆଉ ସେଇଠି ବିଭିନ୍ନ ପ୍ରକାର ବଡ଼ ଗଛ ବି ମଧ୍ୟ ଅଛି ତାକୁ ମଧ୍ୟ ବିକ୍ରି ହେବ ଏହିପରି ମୁଁ ଗୋଟେ ଛୋଟ ଫାର୍ମଟେ କରିଛି ଏଇ ମାସେ ଭିତରେ ତାହା କାମ ସମ୍ପୂର୍ଣ୍ଣ ଭାବରେ ସରିଯିବ ତା ପରେ ମୁଁ ମୋ ଫାର୍ମଟି ଇଏ କରିମି ଷ୍ଟା ଆରମ୍ଭ କରିବି ବିଭିନ୍ନ ଲୋକମାନଙ୍କୁ ବି ସମସ୍ତେ ତ ଆଉ ଜାଣି ନାହାଁନ୍ତି ମୁଁ ଗୋଟେ ଫାର୍ମ କରିଛି ବୋଲି ତ ଗଛ ନବା ପାଇଁ ଲୋକମାନଙ୍କ ବିଭିନ୍ନ ଲୋକମାନଙ୍କୁ ବି ଜଣେଇବାର ଅଛି ସେମାନେ ଜାଣିଲେ ଆସିକି ମୋ ଫାର୍ମରୁ କିଛି ଗଛ ନେବେ ମୁଁ କିଛି ଅର୍ଥ ବି ପାଇବି ଆଉ ଏହିପରି ମୁଁ ଫାର୍ମଟି ଆରମ୍ଭ କରିଛି କିଛି ପଇସା ବି ସେଥିରେ ମୋର ଖର୍ଚ୍ଚ ହେଇଛି ଆଉ ଭବିଷ୍ୟତରେ ବି ମୋର ଆଶା ଲକ୍ଷ ଅଛି ଯେ ଫାର୍ମରେ ମୁଁ ଗୋଟେ ପୋଖରୀ ଖୋଳିକି ମାଛ ଚାଷ ବି କରିବାର ଅଛି ଆଉ ଏହିପରି ମୋର ଲକ୍ଷ ଅଛି ଆଉ